ମୋର ନାମ ଇପ୍ସିତା ଦାସ ମୁଁ ନର୍ସିଂରେ ଯଏନ୍ କରିଛି ରୋଗୀମାନଙ୍କ ଚିକିତ୍ସା କରିବା ଓ ଦରିଦ୍ରଙ୍କୁ ମାଗଣା ଚିକିତ୍ସା କରିବା ମୋର ଇଚ୍ଛା ସେଇଥିପାଇଁ ମୁଁ ନର୍ସିଂରେ ଯଏନ୍ କରିଛି ଦୁଖୀରଙ୍କିଙ୍କୁ ବ୍ଲଡ଼ ଟେଷ୍ଟ କରିବା ସହିତ ସେମାନଙ୍କ ଦୁଃଖ ମଧ୍ୟ ପଚାରେ ତାଙ୍କୁ ଦେଖିକି ମୋତେ ମଧ୍ୟ ବହୁତ ଦୟା ଲାଗୁଥାଏ